ଯେଉଁ ଲୋକମାନେ ନୂଆ କରିକି ଚିତ୍ରାଙ୍କନ ଭାବୁଛନ୍ତି ଚିତ୍ରାଙ୍କନ କରିବେ ବୋଲି ଚିତ୍ରାଙ୍କନ କରିବେ ବୋଲି ଭଲ ବୋଲି ଚିତ୍ରାଙ୍କନ କରିବାରେ ତାଙ୍କର ବହୁତ ଇଛା ଯଦି ତାହେଲେ ସେ ଗୋଟେ ଜିନିଷକୁ ଫଲୋ କରନ୍ତୁ ତାର ଅନୁଗାମୀ ହୁଅନ୍ତୁ ଯେ ସେ କୌଣସି ଚିତ୍ରକୁ ଦେଖନ୍ତୁ ଏବଂ ତାର ଗୋଟେ ଯେଉଁଟାକୁ କୁହନ୍ତି ଆମେ ଓଭରଭ୍ୟୁ ଉପରୁ ଦେଖିନବା କି ତାର ଆକୃତିଟା କିପରି ହଉଛି ତାର ଆକୃତିର ଏକ ସେଇଟା ଆମର ଯେଉଁ ଅଛି ଗୋଲାକାର ଆକୃତି କିମ୍ବା ତ୍ରିଭୁଜ ଆକାର କିମ୍ୱା ଚତୁର୍ଭୁଜ ଆକାର କିମ୍ବା ଆୟତାକାର ଏହିଭଳି କେଉଁ ଆକୃତିର ସେଇଟା ଅଛି ତାକୁ ମେଜର କରିକି ଆମେ ପ୍ରଥମେ ତାକୁ ଗୋଟେ ଜାଗାରେ ନେଇ ଆଣିବା ତା'ପରେ ଧୀରେ ଧୀରେ ଧୀରେ ଧୀରେ ତାର କେଉଁଠି କ'ଣ କେମିତି ହେଇଛି ସେଇଟାକୁ ଦେଖିକି ତାକୁ ଯଦି ଆମେ କରୁଛନ୍ତି ତାହେଲେ ସେଇଟା ଭଲ ଭାବରେ ହେଇପାରିବ ଏବଂ ମୁଁ ଜଣେ ନୂଆ କରି ଶିଖୁଥିବା ଚିତ୍ରାଙ୍କନ କାରୀକୁ ଏତିକି କହିବାକୁ ଚାହିଁବି ଆପଣ ଦେଖନ୍ତୁ ଜିନିଷଟିକୁ ଧର୍ଯ୍ୟର ସହ କରିବାକୁ ଚେଷ୍ଟା କରନ୍ତୁ କାହିଁକିନା ଡ୍ରଇଂ ଆଉ ପେଣ୍ଟିଂ ଏଭଳି ଜିନିଷ ଯେଉଁଥିରେ ଧର୍ଯ୍ୟର ଖୁବ୍ ଅ ଆବଶ୍ୟକତା ରହିଥାଏ କାହିଁକିନା ବହୁତ ସମୟ ଲାଗିଥାଏ ଏଭଳି ଜିନିଷ କରିବାପାଇଁ କାହିଁକିନା ଛୋଟରୁ ଛୋଟ ଜିନିଷ ବି ଧ୍ୟାନ ଦେଇ କରିବାକୁ ପଡ଼ିଥାଏ ବହୁତ କଷ୍ଟ ହୋଇଥାଏ ଏହିସବୁ ଜିନିଷ କରିବାପାଇଁ କଷ୍ଟ ହଉନଥାଏ ଆଗ୍ରହୀ ମନୁଷ୍ୟ ପାଇଁ କିଛିବି କଷ୍ଟ ନୁହେଁ ଯେ ଚାହୁଁଥିବ କରିବାପାଇଁ ସେ ନିଶ୍ଚିତ ଭାବରେ କରିପାରିବ ହଁ ତାଙ୍କ ଶରୀରକୁ କଷ୍ଟ ହଉଥିବ କିନ୍ତୁ ତାଙ୍କ ମନ କେବେବି କରିବାକୁ ପଛଉନଥିବ ଆଉ ସେମାନେ କରିଚାଲନ୍ତି ଓ ସମୟର ଜ୍ଞାନ ରଖନ୍ତିନି ନିଜ ମନ ଭିତରେ ଚେଷ୍ଟା କଲେ ସବୁ ସମ୍ଭବ